ଆମ ଭାରତର କ୍ରୀଡ଼ା ହକି ଫୁଟବଲ୍ କ୍ରିକେଟ୍ ଆଉ ଖୋଖୋ କବାଡ଼ି ଏସବୁ ଖେଳାଯାଏ ଆଉ ଲୋକପ୍ରିୟ ଖେଲ ହିସାବରେ ହକି ଆମର ଜାତୀୟ ଖେଳ ଆଉ ପ୍ରିୟ ଖେଳାଳିଗୁଡ଼ିକର ନାମ ହେଲା ଦିଲୀପ ତିର୍କୀ କ୍ରିକେଟରେ ସଚିନ ତେନ୍ଦୁଲକର ଆଉ ଆଥଲେଟରେ ଅଛନ୍ତି ଆମର ବହୁତ ଗୁଡ଼ିଏ ଖେଳାଳି